ହଁ ଦୌଡ଼ିବା ପାଇଁ ମୋର ପ୍ରିୟ ମାର୍ଗ ହେଉଛି ଫୁଟ୍ବଲ୍ ବା ଖେଳପଡ଼ିଆ ଯେଉଁଠି ଆମେ ଫୁଟ୍ବଲ୍ ଖେଳୁ ଏବଂ ସାଙ୍ଗସାଥୀମାନଙ୍କ ସହିତ ଆମେ ଯାଉ ଏବଂ ପ୍ରତିଦିନ ଆମେ ଅଭ୍ୟାସ କରୁ ରନିଂ କରିବାରେ